ଆମ ଗାଁରେ ଧାନ ଚାଷ ହୁଏ ସେଇ ଧାନ ଚାଷ ହେଲା ପରେ ତାକୁ ବାହାରକୁ ରପ୍ତାନୀ କରାଯାଏ ତା'ପରେ ପରିବା ଚାଷ ହୁଏ ପରିବା ଚାଷ ତାକୁ ବିକ୍ରି କରିବା ପାଇଁ ମାର୍କେଟ୍କୁ ପଠାଯାଏ ଲୋକମାନେ ଗାଁରେ ବି ଆସି ପରିବାପତ୍ର ନେଇ ଯାଆନ୍ତି ପୁଣି ମୁଗ ଚାଷ ହୁଏ ଲୋକମାନେ ଆସିକି ମୁଗ ଚାଷ ବି କରନ୍ତି ଲୋକମାନେ ପୁଣି ବିରି ଚାଷ ବି ଆମେ ଆମେ କରୁ ସ୍ତ୍ରୀ ଲୋକମାନେ ଲୋକମାନେ ନେଇ ଯାଆନ୍ତି ବିରି ବି ନେଇ ଯାଆନ୍ତି ଗହମ ଚାଷ କରୁ ଗହମ ବି ଆମେ ବାହାରକୁ ରପ୍ତାନୀ କରାଯାଏ ଗହମ ତା'ପରେ ଆଉ ହେଉଛି ମସୁରୀ ଫ୍ୟାକ୍ଟରୀ ଗୋଟେ ଆମର ହେଠି ଅଛି ସେଇ ଫ୍ୟାକ୍ଟରୀ ଲୋକମାନେ କାମ କରନ୍ତି ସେ ବହୁତ ଗରିବ ଶ୍ରେଣୀର ଲୋକମାନେ ସେଇ ଫ୍ୟାକ୍ଟରୀରେ ଲୋକମାନେ କାମ କରିକିରି ଚଳନ୍ତି ବହୁତ ଅଭାବ ଜନକ ଲୋକ ଗଣ୍ଡେ ଖାଇଲେ ଗଣ୍ଡେ ପାଆନ୍ତି ନାହିଁ ସେମାନେ ବହୁତ ଦୁଃଖୀ ଲୋକ ବହୁତ ସେମାନେ ତାଙ୍କ ଖାଇବା ଦେହକୁ ଖଣ୍ଡେ ପୋଷାକ ଥାଏ ନାହିଁ ସେମାନେ ପାଠ ପଢ଼ିବା ପାଇଁ ବହି ଟିକେ ଥାଏନି ପିନ୍ଧିବା ପାଇଁ ଚପଲ ଟିକେ ମଧ୍ୟ ତାଙ୍କର ଥାଏନି ତାଙ୍କ ଦେହରେ ଫୁଙ୍ଗୁଳା ଦେହ ଦେଖି ଆମେ ବହୁତ ଦୁଃଖିତ କରୁ ତେଣୁ ଆମେବି କାମ କରିବା ପାଇଁ ମଧ୍ୟ ଯାଉ ଆମେ ବହୁତ ଗରିବ ଶ୍ରେଣୀର ଲୋକ ତେଣୁ ସେଇ ଫ୍ୟାକ୍ଟରୀ ଥିଲେ ଆମେ ସେଇ ଫ୍ୟାକ୍ଟରୀରେ ବହୁତ ଉପକୃତ ହିଁ ହେଉଛୁ କିନ୍ତୁ ଯାହା ପଇସାପତ୍ର ବାହାରୁଛି ଆମେ ଗରିବ ଲୋକମାନେ ସେଇଥିରେ ହିଁ ଚଳୁଛୁ ସେଇ ଫ୍ୟାକ୍ଟରୀ ମାଧ୍ୟମରେ ଯାହା ପଇସା ଆସୁଛି ଆମେ ଚାଉଳ କିଣୁଛୁ ଆମେ ମାଛ ଚାଷକୁ ମାଛ ଟିକେ ଖାଉଛୁ ପନିପରିବା ଟିକେ ଖାଉଛୁ ଆଉ ଫ୍ୟାକ୍ଟରୀ ଟିକେ ନଥିଲେ ଗରିବ ଲୋକମାନେ ବହୁତ ଦୁଃଖରେ ଚଳନ୍ତି ତେଣୁ ଭଗବାନ ଆମକୁ ସେଇ ଫ୍ୟାକ୍ଟରୀଟା ଦେଇକରି ଆମ ଦୁଃଖ ଦୂର କରିଛନ୍ତି ଭଗବାନ ଦେଇଛନ୍ତି ଯାହାହେଉ ମଙ୍ଗଳ କରନ୍ତୁ ସେଇ ଫ୍ୟାକ୍ଟରୀଟା ଯେମିତି ଆହୁରି ଆଗକୁ ଆଗକୁ ଉନ୍ନତି ଚାଲୁ ଆମ ଗରିବ ମାନଙ୍କର ଦୁଃଖ ଦୂର ହିଁ କରନ୍ତୁ ଭଗବାନ ଆମକୁ ହେତିକି ସହାୟତା ହିଁ କରନ୍ତୁ